ଯୋଗ ଅଭ୍ୟାସ ଦ୍ୱାରା ଆମର ମାନସିକ ଏବଂ ଭାବନାତ୍ମକ ସୁସ୍ଥତାର ଉନ୍ନତି ପରିଲକ୍ଷିତ ହେଇଛି ଯେପରି ମନ ଅସ୍ଥିର ବିଚଳିତ ହେବା କୌଣସି କାର୍ଯ୍ୟରେ ମନ ନଲାଗିବା ମନ ଭାରାକ୍ରାନ୍ତ ହୋଇପାରିବା ହୋଇପଡ଼ିବା ଏ ସବୁ ରୋଗ ଯୋଗ ମାଧ୍ୟମରେ ଠିକ୍ ହୋଇପାରିଛି ଏବଂ ଅନେକ ଲୋକ ଆସୁଥିବାର ମଧ୍ୟ ମୁଁ ଦେଖିଛି ଯେଉଁମାନେ ମାନସିକ ଅସୁସ୍ଥ ବା ସାଇକୋ ପେସେଣ୍ଟ୍ କୁହନ୍ତି ସେମାନେ ମଧ୍ୟ ସେମାନଙ୍କ ମନକୁ ଏଠାରେ ଯୋଗ ଶିକ୍ଷା ମାଧ୍ୟମରେ ନିଜକୁ ସ୍ଥିର କରିପାରିଛନ୍ତି ଏବଂ ସେମାନେ ବହୁତ ସଜାଡ଼ି ହୋଇଯାଇଛନ୍ତି ଯୋଗ ଗୋଟେ ଅନୁଭବର ଜିନିଷ ଆପଣ ଯେତେବେଳେ ଯୋଗ ଭିତରକୁ ପଶି ପଶି ଯିବେ ସେତେବେଳେ ଆପଣ ଯୋଗର ସମସ୍ତ ଦିଗକୁ ଅନୁଭବ କରିବେ ଏକଥା କହିଲେ ସହଜେ କେହି ବୁଝି ପରିବେନି ଆଉ ସମସ୍ତଙ୍କୁ ସାଧାରଣତଃ ପ୍ରଥମେ ପ୍ରଥମରୁ ବହୁତ କଷ୍ଟ ହୁଏ ଯେତେବେଳେ ଆପଣ ସେଥିରେ ଯୋଗ ଦିଅନ୍ତି ଏବଂ ଭିତରକୁ ଭିତରକୁ ଯାଆନ୍ତି ସେତେବେଳେ ଆପଣ ଅନୁଭବ କରିବେ ଆପଣ କେତେ ଶାନ୍ତି ଅନୁଭବ କରୁଛନ୍ତି ଆଉ ଯୋଗକୁ ଛାଡ଼ି ଆପଣ ରହି ମଧ୍ୟ ପାରିବେନି ଏଇଟା ମୋ ନିଜସ୍ୱ ଅନୁଭୂତି